ଆମ ରାଜ୍ୟର ସାଂସ୍କୃତିକ ପରମ୍ପରା ଭିନ୍ନ ଭିନ୍ନ ଯେମିତି କଟକର ଭୁବନେଶ୍ୱରରେ ରଜ ଦଶହରା ସମ୍ବଲପୁର ସାଇଡ଼ରେ ନୂଆଖାଇ ଛାଡ଼ଖାଇ ଶୀତଳଷଷ୍ଠୀ ପାଳନ କରାଯାଏ ଓଡ଼ିଆ ଭାଷା ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ଭାଷା ରହିଛି କଟକ ସାଇଡ଼ କଟକିଆ ଭାଷା ସମ୍ବଲପୁରେ ସମ୍ବଲପୁରୀ ଭାଷା କଳାହାଣ୍ଡି ଫୁଲବାଣୀ ଆଦିବାସୀମାନଙ୍କର କୁଇ ଭାଷା ରହିଛି ଭାଷା ଭିନ୍ନ ଭିନ୍ନ ହେଲେ ବି ଓଡ଼ିଆ ଭାଷା ରାଜ୍ୟ ସମସ୍ତେ ବୁଝନ୍ତି ଏବଂ କୁହନ୍ତି